ଚାହା ଯେ ବନେଇଛ କାଏଁ ହୋ

କାଣା ଲାଲ୍ ଚା କି ଧଲା ଚା ଗୁରସ୍ ଚାହା ବନେଇଛ ଗୁଟେ ଗୁରସ୍ ଚାହା ଦିଅ ତ ଏବେ ମତେ କପେ ଦିଅ ଗୁୁରସ୍ ଚାହାନ ଗୁରସ୍ ଚାହାନେ କାଣା କାଣା ପକେଇଚ ବୋଇଲେ ଚାହାଟା କେନୁଁ ଆନିଛ ବରଗଡ଼ର୍ ଚାହା କି ବାହାରର୍ ଚାହା ମାନେ ବରଗଡ଼୍ ଚାହା ତ ଭଲ୍ ଲାଗୁଥିବା ଦିଅ ଦିଅ ମତେ ଗିଲାସେ ଦିଅ ମୁଁ ପିସିଁ କେନ୍ତା ଲାଗ୍ବା ଯେ ଦେଖ୍ମା ଏଇ

ହଁ ମତେ କପେ ଦିଅ ମୁଇଁ ଚାହା ତୁମର୍ ଚାହା ଟିକେ ଟେଷ୍ଟ୍ କର୍ମି ଆଉ ତା' ପରେ କାଣା କହିପାର୍ମି ତମ୍କୁଁ କାଏଁ କି ତୁମର୍ ଚାହା ଭଲ୍ ନାଇଁ ଲାଗ୍ବାର୍ କେନର୍ ବରଗଡ଼ଟା ମିଶେଇଚ କି କେନର୍ଟା ମିଶେଇଚ ଯେ ନାଇଁ ଆମର୍ ବରଗଡ଼୍ର ଚାହା କି ଟାଟା ଚାହା ପକେଇଚ ହେଥିଲାଗି ଟିକେ ଭଲ୍ ଖାସ୍ ଭଲ୍ ନାଇଁ ଲାଗ୍ବାର୍ କି ନାଇଁ ଇଏ ହଉ ହଉ ହଉ ଦୁକାନ୍ ବାଲା ଶୁନତ ଇଏ ଚାହା ବରଗଡ଼ର୍ଟା ବନାତ ବୋଇଲେ ଟିକେ ହେଇତା ଟିକେ ଭଲ୍ ଲାଗ୍ତା ବରଗଡ଼୍ର ଚାହା ଟିକେ ବନାତ ବୋଲେ ଭଲ୍ ଲାଗ୍ତା କାଣା କି ଇଟା କାହାର୍ ଚାହା କେନର୍ ଚାହା ଆନିଚ ଦେଇନ ମତେ ଭଲ୍ ନାଇଁ ଲାଗ୍ବାର୍ ସିଠା ସିଠା ଲାଗୁଛେ ବରଗଡ଼୍ର ଚାହା ବନାତ ବୋଇଲେ ଠିକ୍ ହେଇତା ଆଉ ଭଲ୍ ଚାହା ମିଲୁଛେ ଆଉ ଆମର୍ ଇନ ତ ଚାଷ୍ ହଉଛେ ବରଗଡ଼େଁ

ଇଏ ଦୁକାନ୍ଟା ତୁମେ କେଭେ ଖୁଲ୍ଲ ଇ ଚାହା ଦୁକାନ୍ଟା ଛଅ ମାସ ହେଇଛେ ବୋଇଲେ ଛଅ ମାସ ନୁହଁ ବୋଇଲେ ଚାହାଟା ବରଗଡ଼ର୍ ଆଏ ତ ହୁଁ ହଏ ହୋ ଦୁକାନ୍ବାଲା ଶୁନ ତ ବରଗଡ଼ର ଚାହା ନେବ ଆଉ ଲୁକ୍ଙ୍କୁ ପିଆଇବ ଭଲ୍ ଭଲ୍ ଭଲ୍ ଟିକେ ବନେଇକରି ଇଟା ଇ ଚାହା ଯେନ୍ ମତେ ଦେଲ ଇଟା ଗାଏ ଗୁରସ୍ ଆଏ କି ଅମୁଲ୍ ଆଏ କହତ ଟିକେ ଅମୁଲ୍ ଅମୁଲ୍ ବାଗି ଲାଗ୍ଲା ତ ହେତିର୍ ଲାଗି ଖାଣ୍ଟି ଗାଏ ଗୁରସ୍ ହେ ଓହୋ ଗାଏ ହୁଁ ହୁଁ ଗଲେ ମୁଇଁ ଗଲେ ହଁ ବୋଇଲେ ଇହାଦେ ଜାନ୍ଲି ହୋ ଟିକେ ପିଇଲି ଯେ ଭଲ୍ ଲାଗ୍ଲା ତୁମର୍ ଚାହା ହୁଁ ହୁଁ ହେଟା ତ ମୁଇଁ କହୁଛେଁ ହୋ ତମର୍ ଚାହା ଏଟା ପିଇଲିଁ କି ଭଲ୍ ଲାଗ୍ଲା ଆମ ବରଗଡ଼ର ଚାହା ବୋଲି ଭଲ୍ ଲାଗ୍ଲା ଆର ଦୁସ୍ରାର ଯେ ଚାହା କେନ ଭଲ୍ ଲାଗୁଛି ହୁଁ ହୁଁ ହୁଁ ଠିକ୍ କଲ ହେନ୍ତା ଆମ ବରଗଡ଼ର୍ ବରଗଡ଼ର୍ ଚାହା ପତି ମଗାବ ବୋଇଲେ ଲୋକ୍ ପାଞ୍ଚ୍ ଲୋକ୍ ପିଇବେ ଆର୍ ତୁମର୍ ପ୍ରଶଂସା ହେବା ତୁମର୍ ଦୁକାନ୍ ଭି ବଢ଼୍ବା ବୁଝିଲ କି ନାଇଁ ହଏ ହୋ ଇଟା ରଖିଛ କେନ ମୁଇଁ ନାଇଁ ଦେଖ୍ବାର ଯେ ତୁମର୍ ଦୁକାନ୍ନ ଏଇ ବିସ୍କୁଟ୍ ଫିସ୍କୁଟ୍ କେନ୍ କେନ୍ନ ରଖିଛ ମୋର୍ ଆଖି ନାଇଁ ପଡ଼୍ବାର୍ କେନ୍ ଚିଜ୍ ରଖିଛ ଯେ ହଁ ଚାହା ସାଙ୍ଗେ ବିସ୍କୁଟ୍ ଟିକେ ଟିକେ ଖାଏଲେ ଭଲ୍ ଲାଗ୍ସି ହୋ ତ ଦିଅ ଦିଅ ବିସ୍କୁଟ୍ ଦିଅ ମେରି ଗୋଲ୍ଡ ଦିଅ ହେ ମେରି ଗୋଲ୍ଡ ଟିକେ ଦିଅ ତ ଖାଏମି ହଏ ହୋ ହ୍ୟାଲୋ